ମୁଁ ବିଭିନ୍ନ ପ୍ରକାର ରୋଷେଇ କରିଥାଏ ମୋତେ ରୋଷେଇ କରିବାକୁ ବହୁତ ଭଲଲାଗେ ସବୁ ପନିପରିବା ପକାଇକି ଘାଣ୍ଟ ତରକାରୀ କରେ ସବୁ ପନିପରିବା ମିଶାଇ ଘାଣ୍ଟ ଡାଲମା ମଧ୍ୟ କରିଥାଏ ଏବଂ ଚିନି ପକାଇ ଚା' ମଧ୍ୟ କରାଯାଇଥାଏ ଆଉ ବହୁତ ମସଲା ଦେଇ ଚିକେନ୍ ତରକାରୀ ବି କରାଯାଇଥାଏ ନଡ଼ିଆ ପକାଇ ଆରିସା ପିଠା ମଣ୍ଡା ପିଠା ଚକୁଳି ପିଠା କାକରା ପିଠା ଏସବୁ ଜିନିଷ କରାଯାଇଥାଏ ଏସବୁରେ ନିହାତି ଭାବରେ ନଡ଼ିଆ ମସଲା ଚିନିର ଆବଶ୍ୟକ ପଡ଼ିଥାଏ ଏସବୁ ଜିନିଷ ବ୍ୟବହାର ନହେଲେ ତାର ସ୍ୱାଦ ବଢ଼ିନଥାଏ ସେଥିପାଇଁ ଆମେ ପ୍ରତ୍ୟେକ ଜିନିଷରେ ନଡ଼ିଆ ମସଲା ଚିନି ବ୍ୟବହାର କରିଥାଉ ଏଇଟା ଆମର ନିତିଦିନିଆ ବ୍ୟବହୃତ ଜିନିଷ ଏସବୁ ମିଶାଇବା ଦ୍ୱାରା ଆମର ଖାଦ୍ୟର ସ୍ୱାଦିଷ୍ଟ ଅଧିକ ମାତ୍ରାରେ ବଢ଼ିଥାଏ